ପକ୍ଷୀ ମାନଙ୍କର ବାସ ସ୍ଥାନ ବହୁତ ବୁଲି ଦେଖିଛି କିଛି ପକ୍ଷୀ ଅଛନ୍ତି ନିଜର ଜୀବନ ରଖିବା ପାଇଁ ଯେମିତି କାଉ କୋଇଲି ବଣି ଆଦି ଗଛ ଉପରେ ସେମାନେ ସବୁ ରୁହନ୍ତି ଦିନ ଯାକ ବିଭିନ୍ନ ସ୍ଥାନକୁ ଯାଇ ଖାଦ୍ୟ ସଂଗ୍ରହ କରିଥାନ୍ତି ଓ ସନ୍ଧ୍ୟା ହେଲେ ଗଛ ଉପରକୁ ଆସି ବସାରେ ରୁହନ୍ତି ସାଧାରଣତଃ ପାରା ପକ୍ଷୀ ମାନେ ନିଜର ଜୀବନ ରକ୍ଷା ପାଇଁ ଲୋକ ମାନଙ୍କ ଘରେ ଆସି କିଛି ରହନ୍ତି ମୟୂର ଗୋଟିଏ ପକ୍ଷୀ ଯିଏ ଜଙ୍ଗଲ ଭିତରେ ବୁଦା ମୂଳରେ ରହେ ଏବଂ ରାତି ହେଲେ ବୁଦା ମୂଳେ ରହେ ସକାଳୁ ପଦାକୁ ଆସେ ଏବଂ ତା ଖାଦ୍ୟ ଅନ୍ୱେଷଣରେ ବାହାରିଥାଏ ଆଉ ଚିଲ ଶାଗୁଣା ବଗ ମାନେ ବଡ଼ ବଡ଼ ଗଛରେ ବସା କରି ରହନ୍ତି କେତେ ଗୁଡ଼ିଏ ପକ୍ଷୀ ଅଛନ୍ତି ନିଜ ଥଣ୍ଟରେ ଗଛ କୋରଡ଼କୁ କାଟି କୋରଡ଼ ତିଆରି କରି ତା ଭିତରେ ମଧ୍ୟ ବସା ବାନ୍ଧି ରହନ୍ତି ଏହା ଦେଖି ନିଜ ସୁରକ୍ଷା ନିଜେ କେମିତି କରିବ ସେ ବିଷୟରେ ନିଜେ ଜାଣି ପାରୁଛୁ ବା ଅନ୍ୟକୁ ବୁଝାଇ ପାରୁଛୁ